ଦୁଇ ଦିନ ତଳେ ମୁଁ ମେସୋର ଗୋଟେ ଶାଢ଼ୀ ଅର୍ଡ଼ର୍ କରିଥିଲି ଗୋଲାପି କଲର୍ ହେଲା ଶାଢ଼ୀଟା ଏତେ ସୁନ୍ଦର ଆସିଛି ତାର କଲର୍ ତାର ପ୍ରିଣ୍ଟ୍ ଯାକ ତାର କ୍ଵାଲିଟି ବି ଭଲ ସବୁ କିଛି ଏତେ ସୁନ୍ଦର ଆସିଛି ଆଉ କେମିତି କହିବ ମୁଁ ଆଉ ସେମିତିରେ ଆଉ ଗୋଟେ ଅର୍ଡ଼ର୍ ଦେବି ବୋଲି ଭାବୁଛି ଭାବୁଥିଲି ହେଲେ ଶାଢ଼ୀଟା ଏତେ ସୁନ୍ଦର ଆସିଛି ପୁରା ଯେମିତି କଲର୍ ମୁଁ ଯେମିତି ଚାହୁଁଥିଲି ସେମିତି କଲର୍ ଆସିଛି ପୁରା କ୍ଵାଲିଟି ବି ଭଲ ତା'ର ପ୍ରିଣ୍ଟ୍ ଯାକର୍ ଡିଜାଇନ୍ ସବୁକିଛି ବହୁତ ସୁନ୍ଦର ଆସିଛି